ହଁ ଆଜ୍ଞା ହଁ କୁହନ୍ତୁ ଭଲ ଭଲ ହଁ ହଁ ମୁଁ ସୁରଟରେ ତ ଥିଲି ଏବେ ଆସିଲି ହଁ ହଁ ହଁ ସୁରଟରେ ମୁଁ ଥିଲି ପରା ସେଠି ରହୁଥିଲି ଏତ ଗୋଟେ ଏଟା ଇଏ ସେ କାମ କରୁଛନ୍ତି ଗୋଟେ ଗୋଟେ ସଂସ୍ଥାରେ କାମ କରୁଛନ୍ତି ହୁଁ ହୁଁ ହୁଁ ହୁଁ ହୁଁ ସେଇଟା ତ ହୁଁ ସେଟା କହୁଛି ସେଇଟା ଖାଇବା ଖାଇବା ପିଇବା ଭଲ ତାନେ ଭଲରେ ଦେଉଛନ୍ତି ଭଲରେ ହଉ ଦେଖିବା ହୁଁ ସେଠି ଭଲ ତ ଚାଲିଛି ସବୁ ଭଲ ସେଠି ଖାଇବା ପାଇଁ ବି ଭଲ ମିଳୁଛି ଭଲ ଦେଉ ହୁଁ ହୁଁ ଭଲ ଦେଉଛନ୍ତି ଦରମା ପନ୍ଦର ହଜାର

ହଁ ଠିକ୍ ମିଳୁଛି ସବୁ ତ ଭଲ ଆଉ ହଁ ଏବେ ତାନେ ଆସିଛି ଆଉ ହୁଁ ତୁମ ଦୋକାନ ଆଉ ତୁମ ଦୋକାନ କେମିତି ଚାଲିଛି ହଁ ହୁଁ ହୁଁ ହୁଁ ସେଠି ତ ଭଲ ଖାଇବା ପାଇଁ ଦେଉଛନ୍ତି ଆଉ ଭଲ ଚାଲିଛି ଭଲ ଠିକ୍ ସେ ତାନେ ମୁଁ ଆସିଲିବି ହଉ ଠିକ୍ ଅଛି ଏଥର ମୁଁ ଗଲେ ଦେଖିବି ଆଉ ଭଲସ ହେଲେ କହିବି ଆଉ

ହଉ ହଉ ହଉ ଠିକ୍ ଅଛି ହଉ ହଉ ହଉ ଠିକ୍ ଅଛି